ହ୍ୟାଲୋ ହଁ କୁହନ୍ତୁ ହଁ ସମାଜ ଅଛି ଆଉ ସମାଜ ନ୍ୟୁଜ୍ ନ୍ୟୁଜ୍ ପେପର୍ ଅଛି ଓ ଆପଣ ସପ୍ତାହ ଧରିକି ନେବେକି ପ୍ରତିଦିନ ନା ଆପଣ ପ୍ରତିଦିନ ଯଦି ନେବେ ତାହାହେଲେ ତିନିଶହ ପଡ଼ିଯିବ ସେଇ ପେପର୍ ସେଇଟା ଅଧିକ ପଡ଼ିଯିବ ଯେ ପାଞ୍ଚଶହ ପଡ଼ିଯିବ ନାଇଁ ଆପଣ ପ୍ରତିଦିନ ନେବେ ବୋଲି କହିଛନ୍ତି ନା ରବିବାରେ ରବିବାର ଦିନଟା କି ରବିବାର ଯେଉଁ ନ୍ୟୁଜ୍ ପେପର୍ ସେଇଟା ହେଉଛି ପଚାଶଟଙ୍କା ପଡ଼ିବ ଆପଣଙ୍କୁ ଯାଇକି ଦେଇଆସିବି ହାଁ ହଁ ସେଥିପାଇଁ ପଚାଶଟଙ୍କା ପଡ଼ିବ ସବୁ ଦିନର ଯଦି ନେବେ ଆପଣ ତାହାହେଲେ ତାଠାରୁ ଅଧିକ ବି ପଡ଼ିଯିବ ପଚିଶି ଟଙ୍କା କରି ଯଦି ଦିନକୁ ପଡ଼ୁଛି ତାହେଲେ ସବୁଦିନ ଯଦି ସପ୍ତାହଧରି ସପ୍ତାହକୁ ଯଦି ଆପଣ ନେବେ ତାହେଲେ ଆପଣଙ୍କୁ ସେମିତି ପାଞ୍ଚଶହ ଛଅଶହ ବି ପଡ଼ି ଯାଇପାରେ ଆପଣ ଯଦି ପୁରା ପୁରୁଣା ନେବେ ତାହାହେଲେ ଆପଣଙ୍କଠୁ ଟିକେ କମ୍ ନେବି ତାହାହେଲେ ଆପଣଙ୍କୁ କାଲିଠାରୁ ଦେବିକି ଆମର ଏଇଟା ଆମର ଏଇଟା ବାଲିମେଲାଠାରୁ ଆସୁଛି ତାହାହେଲେ ଆପଣଙ୍କୁ କାଲିଠାରୁ ପ୍ରତିଦିନ ଦେଇ ଆସିବିକି ହଁ ଠିକ୍ ଅଛି ଆଉ କିଛି

ଇଏ ଆମର କଷ୍ଟମର୍ ଯିବେ ଯାଇକିନା ଆପନଙ୍କୁ ଯାଇକିନା ଦେଇଆସିବେ ଆପନ ସଖାଲ ସାତଟାରେ ସେ ପେପର୍ ପାଇଯିବେ ବାଇକ୍ରେ ଯିବେ ବାଇକ୍ରେ ଯାଇକିନା ସମସ୍ତଙ୍କ ଘରେ ଘରେ ଦେଇ ଆସୁଛନ୍ତି ସେତେବେଲେ ଆପନ ଯଦି କହିବେ ଆପନ ଆପନ ସପ୍ତାହରେ ଯଦି ଦେଵେ ତାହାହେଲେ ସପ୍ତାହକୁ ଦେବେ ପଇସା ଆଉ ଯଦି ମାସକୁ ଦେବେ ପଇସା ତାହାହେଲେ ମାସକୁ ଦେବେ ସେ ଡେଲିଭେରି ଚାର୍ଜ ନେବ ନାଇଁ ଆମେ ଯେଉଁଟା ପେପର୍ ଟଙ୍କା ନେବୁ ନାଁ ସେଇଟା ଏକା ହଁ